ଆମ ଗାଁରେ ବିଭିନ୍ନ ପ୍ରକାର ଉତ୍ସ ଅଛି ଯଥା ନଳ କୂପ କୂପ ବୋରିଙ୍ଗ ସପ୍ଲାଇ ପାଣି ଇତ୍ୟାଦି ଏହି ସବୁ ଉତ୍ସରୁ ବର୍ଷ ସାରା ଉପଲବ୍ଧ କାରଣ ଏହି ସବୁ ଉତ୍ସରୁ ସବୁ ସମସ୍ତ ଲୋକ ଶୀତ ଖରା ବର୍ଷା ସବୁବେଳେ ଜଳ ଉପଲବ୍ଧ କରିଥାଆନ୍ତି ଆମେ କେବେ ବି ଜଳର ଅଭାବ ଅନୁଭବ କରିନାହୁଁ